ସାର୍ ନମସ୍କାର ଆପଣ ସ୍ଵିଗି ଅଫିସରୁ କହୁଛନ୍ତି କି ମୁଁ ଯଦି କୌଣସି ଖାଦ୍ୟ ଅର୍ଡ଼ର୍ କରେ ତେବେ କୁପନ୍ କୋଡ଼୍ରୁ କିଛି ଆପଣଙ୍କ ପାଖରୁ ରିହାତି ମିଳିବ କି କିମ୍ବା ଯଦି ମୁଁ ଆପଣଙ୍କ ଆପ୍କୁ ଇନଷ୍ଟଲ୍ କଲେ ତେବେ ଆପଣ ଆପଣଙ୍କ ୱେବସାଇଟ୍ରୁ କିଛି ରିହାତି କିମ୍ବା କୌଣସି ପ୍ରକାର ଡିସ୍କାଉଣ୍ଟ ମିଳିବ କି